ଆମର ଗୃହପାଳିତ ପଶୁ ଅଛନ୍ତି ଗାଈ ଛେଳି ଏବଂ କୁକୁର ଆମର ଗାଈଟିରୁ କ୍ଷୀର ବି ବାହାର କରୁ ଏବଂ ତାର ଗୋବର ଆମର ଗା ବହୁତ ଉପାର୍ଜନ ହୁଏ ସେଥିପାଇଁ ଫସଲରେ ବହୁତ ଲାଗେ ଛେଳିଟିର ମାଂସ ବିକି ପ୍ରତିପାଳିତ ହେଉ ଏବଂ କୁକୁରଟି ଆମକୁ ବହୁତ ସାହାଯ୍ୟ କରେ ବା ଆମକୁ ବହୁତ ବିପଦରୁ ରକ୍ଷା କରେ ଛେଳି ଆମର ଯେତିକି ଭଲପାଉ ସେଥିରୁ ପ୍ରତିପାଳିତରୁ ଆମକୁ ବହୁତ ସିଏ ବର୍ଷକରେ ଦୁଇ ତିନୋଟି ଛୁଆବି ଜନ୍ମ କରନ୍ତି ତେଣୁ ଆମେ ସେଥିରୁ ବହୁତ ପ୍ରତିପାଳିତ ହେଉ